ଆମେ ଯେନ୍ ଗାଁ ବଲ ଯେନ୍ ଗାଈ ରଖୁଛୁଁ ଛେଲମେଣ୍ଢୀ ରଖୁଛୁଁ ପଶୁଜନ୍ତୁ ଯେତେ ପାଲୁଛୁଁ ସେ ତାକୁ ଆମେ ବହୁତ ଯତ୍ନ ନେବାର୍କେ ପଡ଼ୁଚେ ଯତ୍ନମାନେ ଆମେ ପଶୁ ଡାକ୍ତରକେ ତାକେ ଦେଖେଇକିରି ତାକେ ଟ୍ରିଟମେଣ୍ଟ କରବାର୍କେ ପଡ଼ୁଚି ଚିକିତ୍ସା କର୍ବାକେ ପଡ଼ୁଚି ତାହାକେ ବହୁତ ଟଙ୍କା ଲାଗିଯାଉଚେ କିନ୍ତୁ ସେଟ ନି ଯତ୍ନ ହେଲାଲେ ଚଲେନହିଁ ସେ ବିଷୟବତୁ ନେଇକିରି ଆମେ ବହୁତ ସମୟ ଦୃଷ୍ଟି ଦଉଛୁଁ ପଶୁପକ୍ଷୀ ରଖିଦେଲେ ସହଜନି ହଏ ବୋଲେ ସବୁ ସବବେଲେ ଦେଖରେଖ କର୍ବାର୍କୁ ପଡ଼ୁଚେ ତାଏ ଗୁଦା ଫୁଦା କରିକିରି ଭଲ୍ ତାଗେ ଗୁହାଲ ଦରକାର ସୁସ୍ଥରେ ରଖବାକେ ପଡ଼ୁଚେ ତାକେ ବୋଇଲେ ବିଷୟବସ୍ତୁ ସବୁ ଦେଖିକି ରଖିଦେଲ ତ ନି ହି ପାରେ ତାକେ ଆଉ ଯତ୍ନ ପାତନ ତାହାକେ ଦରକାର ମାନେ ଭଲ୍ କରି ଯଦି ରଖମା ଦୁଇ ପଇସା ଆୟ କରିପାର୍ମା ଆଉ ଯଦି ଭଲ୍ କରି ଯଦି ଖର୍ଚ୍ଚାବର୍ତ୍ତା କରି ଟ୍ରିଟମେଣ୍ଟ ନି କର୍ମା ରୁଗରେ ମରିଯିବେ କ୍ଷୟକ୍ଷତି ଆମର୍ କ୍ଷତି ହେଇଗଲା ଆମର୍ ଆମେ ଲାଭ ଲାଭବାନ ହେଇପାର ମାଗେ ନି ହେଇପାରୁ ସେଥିର୍ ଲାଗି ପଶୁ ପକ୍ଷୀକି ରଖିଲ ସବୁବେଲେ ନିହାତି ଦରକାର ଦୁଇ ଆଙ୍ଖି ଦେଖବାର ପଡ଼ୁଚି କାଣା ହଉଚେ କାଣା ନାଇଁ କାଣା ନେଇ କାଣା ହେଲା ଖାଇଲା କି ପିଇଲା କି ଦିନି ପିଇଲା ଟଣ୍ଟି ଫୁଲିଗଲା କେନଦିନେ କେନଦିନେ ଗୋଡ଼ ଭାତ ଧରିଦେଲା କେନଦିନେ ଅସୁସ୍ଥ ରହିଲା ସେ ଜିନିଷକେ ସବୁ ଦେଖବାରକେ ପଡ଼ୁଚି ସବୁ ଦେଖଲା ଯାଇକି ସେ ଜିନିଷଟା ଦୁଇ ପଇସା ଆୟ କରିପାର୍ମା ନେ ନେ କରିନି ପାରୁ କେତେ ଟଙ୍କା ଯିବାଇ ବି ଟଙ୍ଗମାନୋନ ନକେ ନମା ଦେଖାମାଛୁଆମା ପଇସା ବି ଖର୍ଚ୍ଚ କର୍ମା ତେନ କେନ ଆୟ କରିପାର୍ମା ନେଲେ ତ କରିନି ପାରୁ ଖାଲି ରଖିଦେଲେ ତ ନେଇ ହେଇପାରେ ଛୁଆ ଦେଲା ଛୁଆକେ ଲାଳନ ପାଳନ କର୍ମା ତାକେ ଦେଖାଛୁଆ କର୍ମା ସୁଜା ପତର ଦେମା କେନ୍ତାକରି ବୃଦ୍ଧି ବଢ଼ି ପାର୍ବା ସେ କେନ୍ଦାର ଦୁଇ ପଇସା ଆୟ କରିପାର୍ମା କେନ୍ତା ଗୁରସ୍ ଦେଇ ପାର୍ବା ସେ ସିଏ ବିଷୟବସ୍ତୁ ଆମେ ସବୁ ଲାଲନ ପାଳନ କରି ଦେଖବାର୍କେ ପଡ଼ୁଚି ହେତ୍କି କହିମି ଆଜ୍ଞା